ହଁ କୁହନ୍ତୁ କିଣିଲେ ଏ ଆମର ଫାଇଦା କ'ଣ ସେଥିରେ ଲୋକମାନଙ୍କର ଫାଇଦା କ'ଣ ସେ ଜିନିଷର ପୁଣି ସାଇଡ଼୍ ଇଫେକ୍ଟ୍ ଅଛି ନା ନାହିଁ ସେ ବିଷୟରେ ବି ଜାଣିଲେ ନା ଆମେ ଅନ୍ୟମାନଙ୍କୁ ବୁଝାଇବୁ

ଏହାର ଉପକାରିତା କ'ଣ କୁହନ୍ତୁ ନାଇଁ ଆଉ ମାର୍କେଟ୍ ରେଟ୍ ଅନୁସାରେ ଏଇଟା କମ୍ ରହୁଛି ନା ସେହି ରେଟ୍ ରହୁଛି ହେଲେ ଆମର ଫାଇଦା କ'ଣ ଆମଠାରୁ ଯଦି ରିଟେଇଲର୍ମାନେ କିଣିବେ ସେ ଯଦି ଆମକୁ କୋସ୍ଚିନ୍ କରନ୍ତି ଏ ବ୍ରାଣ୍ଡେଡ଼୍ ପ୍ରଡ଼କ୍ଟ୍ର ଫାଇଦା କ'ଣ ସେ ବିଷୟରେ କମ୍ପାନୀ ଆମକୁ ଅଧିକ କିଛି ସୁବିଧା ଦେବ ନା ନାହିଁ ଆମେ ପୁଣି ତାଙ୍କୁ କହିବୁ ତା'ର ୱାରେଣ୍ଟି କେତେ ଦିନ ରହୁଛି ଯଦି ଏ ଜିନିଷ ଆମେ କିଣିଛୁ ଯଦି ଆମର ସେଲିଙ୍ଗ୍ ନ ହେଲା ତା'ହେଲେ ନୂଆ ପ୍ରଡକ୍ଟ୍ ନା ଯଦି ସେଲିଙ୍ଗ୍ ନ ହେଲା ଆମର ପୁଣି ଆମର ଲସ୍ ହୋଇଯିବ ତା ଉପରେ କ'ଣ କରିବ କମ୍ପାନୀ ଯଦି ତା'ର ଡେଟ୍ ପଳେଇଲା ପରେ ସେ ଜିନିଷ ତ ଆମର ଆଉ ସେଲିଙ୍ଗ୍ ହେବନି ସେଇଟା ପୁଣି ଆମେ କ'ଣ କରିବୁ ମାର୍କେଟିଂ ପାଇଁ ଆମର କ'ଣ ସହାୟତା ଦରକାର ଆମର ମାର୍କେଟିଂ ପାଇଁ ଆପଣ କ'ଣ ସହାୟତା କରିପାରିବେ